ଆମର ଭାଷା ହେଉଛି ଓଡ଼ିଆ ଭାଷା ଯେନ୍ଟାକି ଆମର ଭାଷାକେ ସମସ୍ତେ ଭଲ ପାଏସନ୍ ସମସ୍ତେ ସମ୍ମାନ ଦେସନ୍ ଓଡ଼ିଆ ଭାଷା ହେଉଛି ଆମର୍ ସମସ୍ତେ ଓଡ଼ିଆ ଭାଷାରେ କହସନ୍ ଓ ଓଡ଼ିଆ ଭାଷାରେ କହିଲେ ବି ବୁଝସନ୍ ଆମର ଓଡ଼ିଆ ଭାଷା ଆଗରୁ ବହୁତ ଲୁପ୍ତ ହେଇଯାଉଥିଲା ଆଉ ବହୁତ ବଡ଼ ବଡ଼ ଲୋକମାନେ ସେଥିନୁ ସେ ଯେନ୍ ଲୁପ୍ତ ହେଇଯାଇଥିଲା ସେମାନଙ୍କୁ ବଞ୍ଚାବାର୍ ଲାଗି ସେମାନେ ବହୁତ ସଂଗ୍ରାମ କରିଥିଲେ ବହୁତ ଆନ୍ଦୋଳନ କରିଥିଲେ ବହୁତ ଯୁଦ୍ଧ ବି କରିଥିଲେ ଆଉ ସେମାନେ କହୁଥିଲେ କି ଆମର ଓଡ଼ିଆ ଭାଷା ହେଉଛି ଆମ ସଂସ୍କୃତିର ପୁରା ପ୍ରଥମ ଭାଷା ଯେନ୍ତାକି ସମସ୍ତେ ଲୁପ୍ତ କରିଦେବାର୍ ଲାଗି ଚାହୁଁଥିଲେ ଓଡ଼ିଆ ଭାଷା ବି ଲୁପ୍ତ କରି ହିନ୍ଦୀ ଭାଷା ପ୍ରଚଳନ କରଥିଲେ ଯେନ୍ଥିରେକିି ଆମର ପୂର୍ବବର୍ତ୍ତୀ ଉତ୍କଳିଆନ୍ ଲୋକମାନେ ଆମର ଭାଷାକୁ ବଞ୍ଚାଇଛନ୍ତି ଓ ସେମାନେ ଭଲସେ ଆମ ଭାଷାକୁ ସମ୍ମାନ ଦେଇ କଥା କରୁଛନ୍ତି ଆମ ଭାଷାରେ କହିଲେ ସମସ୍ତେ ବୁଝିବେ କି ବି ଆମର ଭାଷା ହେଉଛି ଓଡ଼ିଆ ଆମ ଭାଷାରେ ହିଁ କହିଲେ ସମସ୍ତେ ବୁଝିବେ ଓଡ଼ିଆ ଭାଷା କହିଲେ ବୁଝିବେ ଆଉ ଇଂଲିଶ ହିନ୍ଦୀ କହିଲେ କେହି ବି ବୁଝନ୍ତି ନାହିଁ